ଏ ଯାଏଁ କ'ଣ କରୁଥିଲେ ଓଃ ଏଠି ଖାଇ କି ଆସିବ ଆଉ ଆଉ ପାରାଦ୍ୱୀପ ଯାଇ ପାରାଦ୍ୱୀପ ବାଲିଯାତ୍ରା ଯାଇଥିଲେ ଆଜ୍ଞା କୋଉ ଦିନ ଯାଇଥିଲେ କି ଆମର ସେ ତିନି ଦିନ ତଳେ ଯାଇଥିଲୁ କୋଉଠି ତ ଭେଟ ହୋଇନି

ହୁଁ ଆମେ ସେ ରାତିଟା ହିଁ ଯାଇଥିଲୁ ସନ୍ଧ୍ୟା ଛଅଟା ସାତଟା ବେଲକୁ

ଆଜ୍ଞା ହଁ ଆପଣ ଖିଆ ପିଆ କରିଥିଲେ ନା ପଳେଇ ଆସିଥିଲେ ସେମିତି ହୁଁ କିଏ କିଏ ଯାଇଥିଲେ କି

ନାଇ ଆମେ ସେ ବାପା ବୋଉ ମୁଁ ଯାଇଥିଲୁ ଆଉ ଆପଣଙ୍କ ବାପା ବୋଉ ଯାଉ ନ ଥିଲେ କି ଓଃ ଉଁ କିଣାକିଣି କ'ଣ କଲେ ହୁଁ ହଁ ଦୋଳିରେ ରାମ ଦୋଳିରେ ବସି ନାହାନ୍ତି ଆଜ୍ଞା ବସିଥିଲୁ ଆଜ୍ଞା ଯାଇଥିଲୁ ହୁଁ ହୁଁ ଭଲ ଦୋଳି ହୋଇଥିଲା ହୁଁ ହୁଁ ଷ୍ଟେଜ୍ ବି ବଢ଼ିଆ ହୋଇଥିଲା ତାଙ୍କର ପରଫରମାନ୍ସ ଟାଙ୍କର ପ୍ରୋଗାମ୍ ଫ୍ରୋଗାମ୍ ସବୁ ଭଲ କରିଥିଲେ ଆଜ୍ଞା ପ୍ରୋଗ୍ରାମ୍ ପରଫରମାନ୍ସ ଦେଖିଲୁ ଆଇଲୁ ଆଉ ଆପଣ ଦେଖିନାହାନ୍ତି କି ଆପଣ ଦେଖିନାହାନ୍ତି କି ଦେଖିଥାନ୍ତେ ଭଲ ହୋଇଥିଲା ପ୍ରୋଗ୍ରାମ୍ ହୁଁ ହୁଁ ନା ମୋର ସେ କଜିନ୍ ଜେଜେ ଆଇମା ବାପା ବୋଉ ମୁଁ

ନାଇ ସରିନି ଖାଇବାକୁ ଯାଉଥିଲୁ ଆଉ ଆଉ ଆପଣଙ୍କର ହଁ ହଁ ଆପଣମାନେ ଯାଆନ୍ତୁ ଖାଇବେ ହୁଁ ହୁଁ